ମୁଁ ପାଦରେ ଚାଲି ଚାଲି ଶିବ ମନ୍ଦିରକୁ ଯାଇଥିଲି ସେଥିରେ ମୋତେ ବହୁତ ଭଲ ଲାଗିଥିଲା ମୋ ପାଦ ବହୁତ ଯିଉଥିଲା ଥିଲେ ସକାଲୁ ସକାଲୁ ମୁଁ ଉଠିକି ମନ୍ଦିର ଯାଇଥିଲି ସୂର୍ଯ୍ୟୋଦୟ ହେବା ପୂର୍ବରୁ